ମୁଁ ମୋ'ର ରୋଷେଇ ସଉକକୁ ମୋ'ର ବୃତ୍ତି ଭାବରେ ଗଢ଼ି ତୋଳିବାକୁ ଚାହୁଁଥିଲି ସେ ବିଷୟରେ ମୁଁ ମୋ'ର ସ୍ୱାମୀଙ୍କ ସହିତ ମଧ୍ୟ କଥା ହୋଇଥିଲି ହେଲେ ମୋ ସ୍ଵାମୀ ଗୋଟିଏ ସମ୍ମାନିତ ପରିବାରର ପିଲା ହୋଇଥିବାରୁ ସେ ମୋତେ ବାରଣ କଲେ ତାପରେ ମଧ୍ୟ ମୁଁ ମୋ'ର ଶାଶୁ ଓ ଶଶୁରଙ୍କ ସହିତ କଥା ହୋଇଥିଲି ହେଲେ ସେମାନେ ମଧ୍ୟ ମୋତେ ବାରଣ କରିଥିଲେ ଓ ସେହି ସଉକକୁ ବୃତ୍ତି ନ କରିବା ପାଇଁ ମୋତେ କହିଲେ ତେଣୁ ମୁଁ ମୋ'ର ସଉକକୁ ଆଉ ବୃତ୍ତି ଭାବରେ ଗଢ଼ି ତୋଳି ପାରିଲି ନାହିଁ